ମୋ ବଗିଚାରେ ବହୁତ ପ୍ରକାର ଫୁଲ ଗଛ ଲଗାଏ ଯେମିତିକି ଗେଣ୍ଡୁ ଫୁଲ ଜିନିଆ ରଜନୀଗନ୍ଧା ଆଉ ବହୁତ ପ୍ରକାର ଫୁଲ ଗଛ ଲଗାଏ ଫୁଲ ଯେତେବେଳେ ଗଛରେ ଲଗାଏ ପ୍ରଥମରୁ ଗଛ ଲଗାଇଲା ପରେ ପାଣି ଟିକିଏ ଦିଏ ତା' ଦେହରେ ମାଟି ଟିକିଏ ଦିଏ ଗଛଟା କେତେ ଉଠିଲା ପରେ ପାଣି ଯେତେବେଳେ ଫୁଲ ଫୁଟି ଆସେ ବହୁତ ଖୁସି ଲାଗେ ସେହି ଫୁଲ ଦେଖିଲେ ମୋତେ ତା'ପରେ ପରିବା ଗଛ ବି ଲଗାଏ କଦଳୀ ଗଛ ବାଇଗଣ ଗଛ ଟମାଟୋ ଗଛ ଏମିତି ସବୁ ଗଛ ଭେଣ୍ଡି ଗଛ କି ବିନ୍ ଗଛ ତା'ଦିହରେ ବି ସେମିତି ମାନେ ପାଣି ଦେଇକି ଯେତେବେଳେ ଛୋଟବେଳୁ ପାଣି ଦେଇକି ଗଛ କରେ ଯେତେବେଳେ ଗଛରେ ଫଳ ଧରେ ସେଇଟା ମୋତେ ବହୁତ ଖୁସି ଲାଗେ ବହୁତ ଆନନ୍ଦ ଦିଏ ଦେଖିଲା ପରେ ଫୁଲ ଗଛ ସବୁ ହେଇଗଲା ପରେ ବହୁତ ଖୁସି ଲାଗେ ମୋତେ ସେଗୁଡ଼ା ସବୁ ଯେତେବେଳେ ଫୁଲ ଫୁଟିବ ଫୁଟିଯାଏ ସେ ଫୁଲ ଗୁଡ଼ାକ ଦେଖିଲା ପରେ ଫଳ ବି ସେମିତି ଫଳ ହେଲାପରେ ଗଛରେ ଯେତେବେଳେ ଫଳ ହୁଏ ଫଳ ତୋଳିବା ପାଇଁ ବହୁତ ଖୁସି ଲାଗେ ଦେଖିଲା ପରେ ସେ ଗଛ ବି ସେ ଗଛରେ ମାନେ ବହୁତ ପରିଶ୍ରମ କରି ଗଛଟା କରିଥାଏ ନା ତେଣୁ ମୋତେ ବହୁତ ଭଲ ଲାଗେ ଏଗୁଡ଼ାକ ଦେଖିଲା ପରେ ଗଛ ଗୁଡ଼ାକ ବି ସବୁ ଗଛରେ ବି ଫୁଲ ଫଳ ସବୁ ଧରି ଆସିଲା ବେଳକୁ ଗଛଟି ମୋତେ ଭଲ ଲାଗେ ଦେଖିବା ପାଇଁ